ଗ୍ରାମୀଣ ଲୋକଙ୍କ ଜୀବନରେ ଖେଳର ଗୁରୁତ୍ବ ଅଧିକ ପୂର୍ଣ୍ଣ ହୋଇଥାଏ କାରଣ ଗ୍ରାମାଞ୍ଚଳରେ ଥିବା ଲୋକମାନେ ଦିନସାରା କାମ କରିଥାନ୍ତି ଏବଂ ସନ୍ଧ୍ୟା ସମୟରେ ଖେଳକୁ ଉପଭୋଗ କରିଥାନ୍ତି ଏହା ଦ୍ବାରା ସେମାନଙ୍କର ମନୋରଞ୍ଜନ ହୋଇଥାଏ